ଆଜ୍ଞା ନମସ୍କାର୍ ଆଜ୍ଞା ମୁଇଁ ତୁଳା ତୁଳା ହରିଜନ କହୁଥିଲି ଆଜ୍ଞା ଆଜ୍ଞା ମୋର ଟିକେ ପେଟରେ ଟିକେ ଷ୍ଟୋନ୍ ନା କ'ଣ ଗୋଟେ ରହି ଯାଇଛି ସାର୍

ହେଇ ଗୋଟେ ଥର ଦେଖେଇ ଥିଲି ଜୟପୁରରେ ତ ଅପରେସନ୍ କରିବାକୁ ପଡ଼ିବ ବୋଲିଲେ ମେଡିସିନ୍ ଗୋଟେ ଦେଇ ତିନିଟା ଦେଇଥିଲେ ସାର୍ ତ ଆପଣଙ୍କର ହସ୍ପିଟାଲ୍ରେ କ'ଣ କ'ଣ ସବୁ ସୁବିଧା ଅଛି ମାନେ ସାର୍ ବୀମା କାର୍ଡ୍ ଅଛି ସାର୍ ବୀମା କାର୍ଡ୍ ଅଛି ଆଉ ମୁଇ ନିଜେ ଏକା ମୁଁ ନିଜର ନାଇଁ ଟିକେ ପେଟ ଟିକେ ଗଡ଼ବଡ଼ ଅଛ ସାର୍ ଏ ରହିବା ପାଇଁ ରୁମ୍ ବେଡ୍ ବେଡ୍ ଅଛି କି ନାହିଁ ସାର୍ ହୁଁ ଠିକ୍ ଅଛି ଚାର୍ଜ କେତେ ନେଉଛ ସାର୍ ଆପଣଙ୍କର ଆଡ୍ରେସ୍ କୋଉଠି ସାର୍ ଠିକ୍ ଅଛି ମୋର ମଇଦଲ୍ପୁର୍ ସାର୍ ମୋ ତୁଳା ହରିଜନ ବାପାର ନାଁ ଝାପି ହରିଜନ ମୁଇ ପରଦିନ ଆସିବି ବୋଲୁଚି ସାର୍ ଏବେ ଟିକେ ଭଲ ଅଛି ଯେ ଟିକେ ଅପରେସନ୍ କରିବାକୁ ପଡ଼ିବ ସାର୍ ଆଗକୁ ଅପରେସନ୍ ପାଇଁ କୋଉ କୋଉ ସ୍ପେଶାଲିଷ୍ଟ ଅଛନ୍ତି କି ନାଇଁ ମାନେ ଭଲ ଅପରେସନ୍ ମାନେ ଅପରେସନ୍ ପାଇଁ କିଛି ଅସୁବିଧା ନାହିଁ ତ ସାର୍ ହଁ ସାର୍ ଧନ୍ୟବାଦ ସାର୍ ଆଉ ବେଡ୍ ରୁମ୍ ମାନେ ସିଙ୍ଗଲ୍ ରୁମ୍ ଦେଉଛ ନା ଫ୍ୟାମିଲି ପାଇଁ ଫ୍ୟାମିଲିର ରହିବାକୁ ସୁବିଧା ଅଛି ଆଉ ମେଡିସିନ୍ କେତେ ଲେଖାଁ ନେଉଛ ଟୋଟାଲ୍ ଚାର୍ଜ କେତେ ହେବ ଅପରେସନ୍ ପାଇଁ ଟୋଟାଲ୍ ଖର୍ଚ୍ଚ କେତେ ହେବ ସାର୍ ଫୋନ୍ ମାର୍ରେ ଦୁଇଟା ଆଜ୍ଞା ଅର୍ଜିନାଲ୍ ସାର୍ ଠିକ୍ ଅଛି ସାର୍ ହେଲେ ମୁଇ କେତେ ଦିନ ବାହାରିବି ସାର୍ ହଉ ରହୁଛି ସାର୍ ଧନ୍ୟବାଦ ଆଜ୍ଞା ନମସ୍କାର ସାର୍ ନମସ୍କାର୍